ମୁଁ ପ୍ରଥମେ ମୋର କିଛି ଅର୍ଥ ଖଟାଇ ଗୋଟିଏ ଛୋଟ ଦୋକାନଟିଏ ଆରମ୍ଭ କରିଥିଲି ସେଥିରେ ନିଜର ଭଲ ବେପାର ମଧ୍ୟ ଆରମ୍ଭ କରିଥିଲି ସେହି ବେପାରରେ ମୋର ଅଧିକ ଲାଭ ହୋଇଥିଲା ତାକୁ ବଢ଼ାଇ ମୁଁ ଆସ୍ତେ ଆସ୍ତେ ବଡ଼ ଦୋକାନଟିଏ ମଧ୍ୟ କଲି ସେଥିରେ ଆଖ ପାଖର ଲୋକମାନେ ଦୋକନକୁ ମଧ୍ୟ ଆସନ୍ତି ସେମାନେ ମୋର ଦୋକାନର ପ୍ରଶଂସା ମଧ୍ୟ କରିଥାନ୍ତି ମୋର ଜିନିଷର ପ୍ରଶଂସା ମଧ୍ୟ କରିଥାନ୍ତି ଏହା ଶୁଣି ମୋ ନିଜକୁ ବହୁତ ଗର୍ବ ଅନୁଭବ ହୁଏ ଏହି ଦୋକାନଟି ମୁଁ ନିଜ ସଫଳାତର ସହ ମୁଁ କରିଛି ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି